ହଁ ଭାଇ ହଁ କାଲି ଯେଉଁ ଆସିଥିଲି ଭଡ଼ା କରିବାକୁ ବୁଲିଯିବାର ଥିଲା ଆଉ କେଉଁଠିକୁ ହେଲଣି ଆସିଲଣି ନା ନାଇଁ ତ ବାହାରିଲଣି ହଁ ଆମେ ଜଗିଛୁ ପରା ସେଠି ଲେଟ୍ ହେଲାଣି ଖରା ବି ହେଉଛି ଜଲ୍ଦି ଟିକିଏ ଆସ ହଁ ଏଠି ମାଧୁମୁଣ୍ଡା ଛକରେ ଜଗିଛୁ ହଁ ହଁ ଆଉ କ'ଣ ହଁ ସେଠୁ ସେହି ଛକ ପଟେ ଆସିବ ହଁ ରାସ୍ତା ପଡ଼ିଛି ହଁ ରୋଡ୍ ପଡ଼ିଛି ରୋଡ୍ ପିଚୁ ରୋଡ୍ ରହିଛି ଆସିବାକୁ ହଁ ଆରାମରେ ପଳାଇଆସ ହଁ ଫାର୍ଷ୍ଟ ପଳାଇଆସିବ ସେପଟରୁ ଏପଟକୁ ଆସିବ ଆଉ ହଁ ହଁ ହଁ ହଁ ଆସ ଆସ ହଁ ଆମେ ଅଛୁ ଦଶ ଜଣ ଅଛୁ ହଁ